ନମସ୍କାର ନମସ୍କାର କଣ ପ୍ରଧାନ ଭଲ ଅଛୁ ଆଉ କେମିତି ଆସିବା ହେଲା ଇଆଡ଼େ

ଅ ହଁ ତୋର ତ ଇଏ ମାଟ୍ରିକ୍ ଫାର୍ଷ୍ଟ କ୍ଲାସ୍ ଅଛି ବୋଧେ ତାହେଲେ ଗୋଟେ କାମ କରୁନୁ ତୁ ଆଜିକାଲି ତ ଜାଣିଛୁ ବାପା ମାନେ ମେଡ଼ିକାଲ୍ ଲାଇନ୍ ବହୁତ ମାନେ ଆଗେ ହେଇଛେ ଏବେ ମେଡ଼ିକାଲ୍ ଲାଇନ୍ ର ଏକା ବେଶୀ ଚାହିଦା ଅଛି ତୁ ଗୋଟେ କାମ କରେ ତୁ ଫାର୍ଷ୍ଟ ଅ ପ୍ଲସ୍ ଟୁ ସାଇନ୍ସ ଟା କରିଦେ ହଁ ଗଭମେଣ୍ଟ କଲେଜ୍ରେ ଆମ ଭବାନୀପାଟଣା ହଉ ନା ଅଟୋନମସ୍ ଯୋଉ ତମ ପାଖରେ ଅଛି ସେଠି ଯାଇକି ତୁ ଆଗ ଫର୍ମଟା ଏପ୍ଲାଏ କରିବୁ ବାପା ଏପ୍ଲାଏ କଲାପରେ ଫର୍ମଟା ଏପ୍ଲାଏ କରିବୁ ପ୍ଲସ୍ ଟୁ ପାଇଁ ଫର୍ମଟା ଏପ୍ଲାଏ କଲାପରେ ସେ ମାସେ ଦୁଇ ମାସେ ପରେ ଯାହା ତାଙ୍କର ଯୋଉ ଗୋଟେ ପ୍ରୋସେସ୍ ଅଛି ସେମାନେ ତୋର ମାର୍କକୁ ନେଇକି ସେମାନେ ଗୋଟେ ଲିଷ୍ଟ ବାହାର କରିବେ ଲିଷ୍ଟ ବାହାର କର୍ଲା ସାରିଲା ପରେ ତୁ ପ୍ଲସ୍ ଟୁ ଟା ସରେଇଦେବୁ ପ୍ଲସ୍ ଟୁ ଟା ସରେଇକରି ଯଦି ହାଇ ଷ୍ଟଡି କରିବାପାଇଁ ଚାହୁଁଛୁ ତାହେଲେ ବିଏସ୍ସି ଟା କରିବୁ ନହେଲେ ମୋ ହିସାବରେ ତୁ ଫାର୍ମାସୀ ଫାର୍ମାସୀ ଗୋଟେ କରିଦେ ଏବେ ତ ଜାଣିଛୁ କୋଭିଡ଼୍ ଫୋଭିଡ଼୍ ମଝିରେ ଯେମିତି ହେଉଥିଲା ଏ ମେଡ଼ିକାଲ୍ ଲାଇନ୍ର ଏକା ବେଶୀ ଚାହିଦା ଅଛି ଆଉ ବାକି ଇଂଜିନିୟରିଂ ଫିଞ୍ଜିନିଅରିଂ ଗୁଡ଼ାକ ସବୁ ବରବାଦିଆ ଏବେ କିଛି ଚାକିରିଫାକିରି ମିଳୁନାଇ ସେଠି ହଉ ହଉ ତୁ ଫାର୍ମାସୀ କରିଦେ ନହେଲେ ଇଏ କଣଟା ନା ବିଏସ୍ସି ନର୍ସିଂଟା ଟିକେ କରିଦବୁ ବାପାଙ୍କୁ କହିବୁ ବିଏସ୍ସି ନର୍ସିଂ କରିବି ପ୍ଲସ୍ ଟୁ ପରେ ଆଉ ପ୍ରଥମେ ପ୍ଲସ୍ ଟୁ ସାଇନ୍ସଟା ନିହାତି କରିଆକୁ ପଡ଼ିବ ତୋର ହଁ ସେଇଟା ତୋର ତୋର କେତେ ପରସେଣ୍ଟ ପ୍ରାୟେ ଆସିଛି ହଉ ତାହେଲେ ତ ଭଲ ହେଇଛି ଆଉ ମ୍ୟାଥ୍ ଫ୍ୟାଥ୍ ସବୁ ଥିଲା ତ ହଁ ମ୍ୟାଥ୍ ଫ୍ୟାଥ୍ ଭଲ କରିଦବୁ ଆଗରୁ ମ୍ୟାଥ୍ ଟା ଭଲ ହୁଏ ସେଥିପାଇଁ ସାଇନ୍ସର ବି କିଛି ପ୍ରୋବ୍ଲେମ୍ ହେବ ନାହିଁ ବାପା ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆଉ ବାପା ପଠେଇଦେବେ ହେଟା ବାପା ପଠେଇଲେ କି ମୋ ପାଖକୁ ଓହୋ ଆଉ ବାପା ଟିଚର୍ ଅଛନ୍ତି ସେ ଜାଣି ନାହାନ୍ତି କି ହଁ ନାଇ ନାଇ ତୋ ବାପା ବି କହୁଥିଲେ ମୋତେ ନା ସେ ପ୍ଲସ୍ ଟୁ କରିବ ନା କଣ କରିବ ବୋଲି ମୁଁ କହିଲି ସାଇନ୍ସ କରୁ ସିଏ ତାକୁ ଟିକେ ପଠାଅ ମୋ ପାଖକୁ ମୁଁ ତାକୁ ବୁଝେଇବି ବୋଲି କହିଲି ଆଉ ହଁ ତୁ ପ୍ଲସ୍ ଟୁ ପଢ଼ିଲେ ବି ଫାର୍ମାସୀ ଫାର୍ମାସୀ କରିବୁ ଗୋଟେ ମେଡ଼ିକାଲ୍ରେ ବଢ଼ିଆ ଚାକିରୀ ଖଣ୍ଡେ ପାଇବୁ ଯଦି ନ ପାଉଛୁ ତାହେଲେ ଲାଇସେନ୍ସରେ ମେଡ଼ିସିନ୍ ଷ୍ଟୋର୍ ଯାକ ଖୋଲିକି ଆରାମସେ ତୁ ଗୋଟେ କରିପାରିବୁ ଆଉ ହଉ ଡିପ୍ଲୋମା ଯାକ ସବୁ ଟେକ୍ନିକାଲ୍ କୋର୍ସ ଯାକ ଡିପ୍ଲୋମା ଇଂଜିନିୟରିଂ ଯାକ ସେତେ ଭ୍ୟାଲୁ ନାଇ ସେ ସେଟା ସେଇଟା କର ହେଲ୍ପ